ହ୍ୟାଲୋ ହଁ ହଁ ଅନ୍ଲାଇନ୍ରୁ ଅର୍ଡ଼ର୍ କରିଥିଲି ମୋବାଇଲ୍ଟା ସେ କିନ୍ତୁ ମୋବାଇଲ୍ଟା ଜମା ବି ଭଲ ପଡ଼ିଲାନି ଭିବୋ ୱାଇ ଟ୍ୱେଣ୍ଟି ଆଇ ଗୋଟେ ଭଲ ମୋବାଇଲ୍ଟା ମୁଁ ସେଇଟା ଅର୍ଡ଼ର୍ କରିଥିଲି ହଁ ପ୍ରୋସେସର୍ ହରିକା ସବୁ ବ୍ୟାଟେରୀ ସବୁ ଠିକ୍ ଦେଖାଇଲା କିନ୍ତୁ ମୋବାଇଲ୍ଟା ଭଲ ପିଡ଼ିଲାନି ଖତଡା ମୋବାଇଲ୍ଟା ପଡ଼ିଲା ଏଇଟା ସବୁ ଫୋନ୍ରେ ସେମିତି ଗ୍ଳାସ୍ ଗାର୍ଡ୍ ସବୁ ଭଲ ଦେଖେଇଲା କଭର୍ ଭଲ ଦେଖେଇଲା ଫୋନ୍ ବି ଭଲ ଦେଖେଇଲା ପ୍ରୋସେସର୍ ହରିକା ତାର ବ୍ୟାଟେରୀ ଏମ୍ ଏଚ୍ ତାର ଚାର୍ଜ୍ ସବୁ ଭଲ ଦେଖାଉଥିଲା କିନ୍ତୁ ଅନ୍ଲାଇନ୍ ଅର୍ଡ଼ର୍ କରି ସାରିକି ଘରୁକୁ ଆଣିଲା ପରେ ଦେଖୁଛି ଫୋନ୍ଟା ଟୋଟାଲି କାମ କରୁନି ବାରମ୍ବାର ଖାଲି ଲ୍ୟାଗ୍ ନେଉଛି ଠକିଦେଲେ ଆଉ ଫୋନ୍ ତ ଆଉ ରିଟର୍ନ୍ ମାରିବିନି ସାତ ଦିନ ପରେ ହୋଇଗଲାଣି ସାତ ଦିନ ଭିତରେ ରିଟର୍ନ୍ ମରାଯାଏ ଏଇଟା ସାତ ଦିନ ପରେ ବି ହୋଇଗଲାଣି ଯେହେତୁ ଆଉ ରିଟର୍ନ୍ ବି ମାରିପାରିବିନି ସବୁଠୁ ସେଇ ଜିନିଷଟା ମୋର ବହୁତ ଖରାପ ହେଲା ଏତେ ଜିନିଷ ମଗେଇଥିଲି ସବୁକିଛି ମୋର ଭଲ ପଡ଼ିଥିଲା ଏଇ ଫୋନ୍ଟା ମଗେଇଲି ସେଇଟା ମୋର ବହୁତ ଖରାପ ହେଲା ଚାଲୁନି ଫୋନ୍ରେ ବହୁତ ଲ୍ୟାଗ୍ ନେଉଛି ଗୋଟେ କ୍ୟାମେରାରେ ଯଦି ଫୋଟୋ ଉଠାଇବୁ ସେ ଫୋଟୋ ବି ଭଲ ଆସୁନି କିନ୍ତୁ ଛାଡ଼ିଥିଲା ଫୋଟୋ ଭଲ ଆସିବ ବୋଲି ସବୁ ଦେଇଥିଲା ବି ସେ କ୍ଲିୟର୍ ତ କିଛି ଆସୁନି ଚଲାଇଲା ବେଳେ ବହୁତ ଲ୍ୟାଗ୍ ନେଉଛି ହଁ ଚାର୍ଜ୍ ହେଉଛିତ ତାକୁ ଚାରିଘଣ୍ଟା ଲାଗୁଛି ଶହେ ପର୍ସେଣ୍ଟ୍ ହେବାକୁ ଚାର୍ଜ୍ ଚାର୍ଜ୍ ବି ଭଲକି ସମସ୍ତିଙ୍କ ପ୍ରାୟ ଫୋନ୍ରେ ଘଣ୍ଟେ ଦେଢ଼ ଘଣ୍ଟା ଭିତେରେ ଶହେ ପର୍ସେଣ୍ଟ୍ ହୋଇଯାଉଛି ଚାର୍ଜ୍ ବି ନେଉନି ହଁ ବହୁତ ଖରାପ ପଡ଼ିଲା ଫୋନ୍ଟା ଠକିଦେଲେ କିନ୍ତୁ ପଇସା ନେଇଗଲେ କିନ୍ତୁ ଖରାପ ପଡ଼ିଲା ଫୋନ୍ଟା କଁ କରିବା ଆଉ ଫୋନ୍ଟା ତ ଭାଗ୍ୟରେ ନାହିଁ ଖରାପ୍ ପଡ଼ିଲା ହଁ ହଁ ସେ ଫୋନ୍ଟା ତା'ପରେ ସମସ୍ତିଙ୍କ ଫୋନ୍ ଅପେକ୍ଷା ମୁଁ ଭାବିଥିଲି ଭଲ ପଡ଼ିବ ବୋଲି ଦେଖିଲା ସେ କିନ୍ତୁ ଫୋନ୍ଟା ଖରାପ ପଡ଼ିଲା ହଁ ହଉ ମୁଁ ଦେଖିବି ନହେଲେ ଆଉ ଗୋଟେ ଅର୍ଡ଼ର୍ କରିବି ଏଠି ଫୋନ୍ଟା ତ ମଗେଇଥିଲି ଯେ ଭାବିଥିଲି ଭଲ ହେବ ଏଇଟା କିନ୍ତୁ ବହୁତ ଖତିଡା ଏଇଟା ଖରାପ ଫୋନ୍ଟା ପୁରା ହଁ ହଉ ମୁଁ ରଖୁଛି